ଆମେ ଖରାଛୁଟି ଦିନ ଆମେ ଖରା ଛୁଟି ହେଲାକେ ଆମେ ଯାଇଥିଲୁ ବୁଲି ଏନ୍ତା ଇମାନେ ଖରା ବର୍ଷା ସବୁ ଦିନମାନେ ଛୁଟି ନାଇଁହେସି ଛୁଆ ମାନକର୍ ଛୁଆ ମାନକର୍ ଛୁଟି ହେଲେ ଆମେ ବୁଲି ଯାଇଥିଲୁଁ ମାନେ ହେନ୍ତିକି ଆମେ ପୁରୀ ଯାଇଥିନୁଁ ପୁରୀରେ ବହୁତ୍ ମଜା ବି କଲୁ ଲଞ୍ଚ୍ରେ ରହେଲୁଁ ହେନ ପୁରୀ ରଥ ବେଲେ ରଥ ଘିଚ୍ଲୁଁ ଛୁଆମାନଙ୍କୁ ବୁଲାଲୁଁ ହେନ ମାନେ କୋଣାର୍କ ବୁଲାଲୁଁ ନନ୍ଦନକାନନ୍ ହେନ୍ତା ବୁଲିକରି ଆସ ବୁଲଲୁଁ ଲଞ୍ଚରେ ରହିକରି ବହୁତ୍ ହାପିରେ ବୁଲ୍ଲୁଁ ହେନର୍ ମାନେ ନୂଆ ନୂଆ ଡିସ୍ ବି ଖାଏଲୁଁ ପିଇଲୁଁ ମନ୍ଦିର ବି ଦର୍ଶନ୍ କଲୁ ଜଗନ୍ନାଥ୍ ମନ୍ଦିର୍ ଦୁଇଦିନ୍ ତିନ୍ ଦିନ୍ଟେ ହେନ ରହେଲୁ ଲଞ୍ଚ୍ରେ ଦୁଇ ଦିନ୍ ତିନ୍ ଦିନ୍ ରହେଲୁଁ ସବୁଆଡ଼େ ବୁଲଲୁଁ ପୁ ମନ୍ଦିର ଦୁଇଥର୍ ତିନ୍ଥର୍ ଗଲୁଁ ଦର୍ଶନ୍ ଭି ଜଗନ୍ନାଥ୍ ଭଗବାନକଁର୍ କନୁଁ ଛୁଆମାନେ ବହୁତ୍ ଖୁସି ହେଲେ ଛୁଆମାନେ ବହୁତ୍ କିଛି ସେନ ଘିନ୍ଲେ ନୂଆ ନୂଆ ଜିନିଷ୍କେ ଘିନ୍ଲୁଁ ନୂଆ ନୂଆ ଜିନିଷ୍ ଘିନ୍ନୁଁ ଆନ୍ଲୁଁ ହେନ୍ତା ସବୁ ଏରିଆ ବୁଲିକରି ଆମକୁ ବହୁତ୍ ଫିଲ୍ ବହୁତ୍ ଖୁସି ହାପି ଫିଲ୍ ହେଲା